ବେଳେବେଳେ ଚିତ୍ର କରିବାକୁ ଇଚ୍ଛା ମଧ୍ୟ ହୁଏ ନାହିଁ କ'ଣ ପାଇଁ ନା ଯେତେବେଳେ ମନ ଭଲ ଥିବ ସେତେବେଳେ ସବୁ କାର୍ଯ୍ୟ କରିବାକୁ ଭଲ ଲାଗିବ କିନ୍ତୁ ଯେତେବେଳେ ମନ ଦୁଃଖ ଥିବ କଷ୍ଟରେ ଲାଗିଥିବ ସେତେବେଳେ କୌଣସି କାର୍ଯ୍ୟ ବି କରିବାକୁ ଇଚ୍ଛା ହବ ନାହିଁ ତ ବେଳେବେଳେ ଚିତ୍ରାଙ୍କନ କରିବାକୁ ମଧ୍ୟ ଇଚ୍ଛା ମଧ୍ୟ ହୁଏ ନାହିଁ ଯେହେତୁ ମୁଁ କିଛି ପରିବେଶରେ ଚିନ୍ତାରେ ଥାଏ କୌଣସି ଅସୁବିଧା ଥାଏ ସେଥିଲାଗି ମୁଁ ଚାହେଁନି କି ଚିତ୍ର କରିବା ପାଇଁ ତ ଏଥିପାଇଁ ନିହାତି ପ୍ରେରଣା ମଧ୍ୟ ଦରକାର କି ଚିତ୍ର କରିବା କେଉଁ ଟାଇମ୍ରେ କରାଯିବ କେତେବେଳେ କରାଯିବ ନାହିଁ ସେଥିପାଇଁ ମଧ୍ୟ କିଛି ପ୍ରେରଣା ମିଳିବା ଦରକାର ଆଉ ଦୈନନ୍ଦିନ ଜୀବନରେ ଆମ କାମ ସହିତ ଚିତ୍ରାଙ୍କନ କରିବା ସହଜକର ହଉ ନାହିଁ କ'ଣ ପାଇଁ ନା କାମ ବ୍ୟସ୍ତତାରେ ଚିତ୍ରାଙ୍କନ ପ୍ରତି ଆଗ୍ରହ ମଧ୍ୟ କମିଯାଉଛି ସେଥିଲାଗି ଇଚ୍ଛା ମଧ୍ୟ କମିଯାଉଛି ସେଥିଲାଗି ଚିତ୍ର କରିବାକୁ ଆଉ ମନ ପାଉନି